ହ୍ୟାଲୋ ଆପଣ ନାରାୟଣ ଏଜେନ୍ସିରୁ କହୁଛନ୍ତି କି ମୁଁ ସୁଶାନ୍ତ କୁମାର ସାହୁ କହୁଥିଲି ଆପଣଙ୍କର ଏଜେନ୍ସିରୁ ଗୋଟିଏ ଗାଡ଼ି ବୁକ୍ କରି ଗାଡ଼ି ବୁକ୍ କରି ମୁଁ ଜଟଣୀରୁ ଭୁବନେଶ୍ୱର ଯିବାକୁ ଚାହୁଁଥିଲି ବାଟରେ ବାଟରେ ଆପଣଙ୍କ ଗାଡ଼ିର କିଛି ଅସୁବିଧା ହୋଇଥିଲା ଅସୁବିଧା ସତ୍ତ୍ଵେ ଆପଣଙ୍କ ଗାଡ଼ିର ସିଟ୍ ଗୁଡ଼ିକ ଚିରା ଆପଣଙ୍କ ଗାଡ଼ିରୁ କିଛି ସ୍ମେଲ ବି ବାହାରୁଥିଲା କାରରେ ରାସ୍ତା ପମ୍ପଚର୍ ରାସ୍ତାରେ ପମ୍ପଚର୍ ହୋଇ ଯାଇଥିଲା ହର୍ଣ୍ଣ ମଧ୍ୟ ଠିକରେ ବାଜୁ ନଥିଲା ଜାମ୍ ସମୟରେ ଟ୍ରାଫିକ ଜାମ୍ ସମୟରେ ହର୍ଣ୍ଣ ବାଜୁନଥିଲା ସେଥିପାଇଁ ସେଥିପାଇଁ ଠିକରେ ବାଜୁନଥିଲା ଇଏ ଗୋଟିଏ ଖରାପ କାରଣ ତେଣୁ ଆଗକୁ ମୁଁ ଆପଣଙ୍କ ଏଜେନ୍ସିରୁ ଗାଡ଼ି କେବେ ବୁକ୍ କରିବି ନାହିଁ